ମୁଁ ଗୋଟିଏ ଥର ସାଙ୍ଗମାନଙ୍କ ସହିତ ମିଶି ଆଉ ଯେଉଁମାନେକି ବାଇକ ଚାଳନା କରନ୍ତି ସେମାନଙ୍କ ସହିତ ମିଶି ଦୀଘା ଯାଇଥିଲୁ ବୁଲିବା ପାଇଁ ଯେଉଁଟାକି ପଶ୍ଚିମ ବଙ୍ଗର ଦୀଘା ସେଠାରେ ଯେଉଁ ସମୁଦ୍ର ଅଛି ଭାରି ମନରୋମ ଦୃଶ୍ୟ ସେଠାରେ ଆଉ ଆମେ ଏହି ଯେଉଁ ବାଇକ ଚାଳନା କରିବା ପୂର୍ବରୁ ଆମେ ନିଜକୁ ପ୍ରସ୍ତୁତି ମଧ୍ୟ କରୁଥିଲୁ ପୂର୍ବ ପ୍ରସ୍ତୁତି କରିଥିଲୁ ଆଉ ସେହି ପ୍ରସ୍ତୁତିର ଅଂଶ ସ୍ୱରୂପ ଭାବେ ଆମେ ବାଇକ ଚାଳନା ଯେଉଁ ତିନି ଦିନି ଧରି କଲୁ ଦୀଘା ପର୍ଯ୍ୟନ୍ତ ସେଥିରେ ଆମର ସମସ୍ତ ରୋଷେଇ ସାମଗ୍ରୀ ଆଉ ବିଭିନ୍ନ ଆମର ବସ୍ତ୍ର ଆଉ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ଆମେ ସାଙ୍ଗରେ ଧରିଥିଲୁ ଆମେ ଏହି ବାଇକ ଚାଳନା କଲାବେଳେ ଆମେ ଦୁଇ ଜାଗାରେ ରାତି ଯାପନ କରିଥିଲୁ ଏବଂ ସେହି ରାତ୍ରି ଯାପନ କଲା ଭିତରେ ଆମ ଭିତରେ ବହୁତ ଆନନ୍ଦ ଲହରି ଆନନ୍ଦର ଲହରି ଖେଳିଥିଲା ଆଉ ଏହି ଯେଉଁ ବାଇକ ଚା ବାଇକ ଚାଳନା କଲାବେଳେ ଆମ ଭିତରେ ଏପରି ଏକ ଏପରି ଏକ ଅନୁଭବ ହୋଇଥିଲା ଯାହାକୁ ବଖାଣିବା କଷ୍ଟକର ଆଉ ଏହି ବ୍ୟସ୍ତବହୁଳ କାର୍ଯ୍ୟ ସୂଚୀରେ ଆମେ ଏହି ପାଞ୍ଚ ଦିନି ଆମେ ବାହାର କରି ସେଥିରେ ବାଇକ ଚାଳନା କରିଥିଲୁ ଏବଂ ସେଠାରେ ପହଞ୍ଚି ଦୁଇ ଦିନ ସେଠାରେ ରାତ୍ରି ଯାପନ କଲୁ ଏବଂ ସମୁଦ୍ରର ମନୋରମ ଦୃଶ୍ୟ ଉପଭୋଗ କଲୁ ଏବଂ ତା ପରେ ଆମେ ସେଠାରୁ ଘରକୁ ଫେରିଥିଲୁ ଆମେ ଏହି ବ୍ୟସ୍ତବହୁଳ କାର୍ଯ୍ୟ ସୂଚୀ ଭିତରେ ଆମେ ଦୁର୍ଗା ପୂଜାରେ ଯେଉଁ ଛୁଟି ହୋଇଥିଲା ସେହି ଛୁଟିରେ ପାଞ୍ଚ ଦିନି ବାହାର କରି ଆମେ ବାଇକ ଚାଳନା କରିଥିଲୁ ଆଉ ଏଥିରେ ବିଭିନ୍ନ ଜାଗା ମଧ୍ୟ ଆମେ ଉପୋଭୋଗ କରିଥିଲୁ ଆଉ ସେଠାରେ ମଧ୍ୟ ଆନନ୍ଦ ଅନୁଭବ କରିଥିଲୁ